ଦେଖନ୍ତୁ ବିଭିନ୍ନ ଅଞ୍ଚଳରେ ବିଭିନ୍ନ ପ୍ରକାର ଭାଷା ଉପଭାଷା ରହିଅଛି ଯେମିତିକି ଆମେ ଜାଣିଚୁଁ କଟକରେ ଯେମିତି କଟକି ଭାଷା ବାଲେଶ୍ୱରରେ ଯେମିତି ବାଲେଶ୍ୱରୀ ଭାଷା ବ୍ରହ୍ମପୁରରେ ଯେମିତି ବ୍ରହ୍ମପୁରୀ ସମ୍ବଲ ଏବଂ ସମ୍ବଲପୁରରେ ସମ୍ବଲପୁରୀ ଏମିତି ବିଭିନ୍ନ ପ୍ରକାର ଦେଶୀୟ ଭାଷା ଅଛି ଆମ ଓଡ଼ିଶାରେ ଯେମିତି ଓଡ଼ିଆ ଭାଷା ଇତ୍ୟାଦି ଯାହା ଯାହାଦ୍ୱାରା କି ଲୋକମାନେ ଯେଉଁ ଲୋକମାନେ ସବୁ ସବୁ ଭାଷା କହିପାରନ୍ତି ସେମାନେ ବୃତ୍ତି ଶିକ୍ଷା ପାଇଁ ଅଧିକ ଭାଷା ଶିଖିଥାନ୍ତି ଏବଂ ଯୁବଗୋଷ୍ଠୀ ନିଜର ମାତୃଭାଷାରେ କଥା ହେବାକୁ ଗର୍ବ ଅନୁଭବ ମଧ୍ୟ କରିଥାନ୍ତି